ହଁ ମୋର୍ ବାଗିଚାନ ବଗିଚା ଚାଷ୍ଟେ କରୁଚେଁ ଜେ ସେ ବାଉଣ୍ଡରି ସୁବିଧା ମୁଇଁ ନାଇଁ କର୍ପାର୍ବାର୍ ବଏଲେ ଗାଏ ଦାମୁର୍ ଛେଲ୍ ମେଣ୍ଢୀ ସବୁ ଢୁକି କିରି ସବୁ ଖାଇକିରି ସବୁ ନୋକ୍ସାନୀ କାରିଦୋଉଛନ୍ ତାର୍ପରେ ଚାଷ୍ଟା କର୍ତେ କର୍ତେ ପୁକ୍ ବି ଲାଗିଯାଉଚନ୍ ବେଲେ ପୁକ୍ ଲାଗି ମୁଇଁ ଅନେକ୍ ପ୍ରକାର୍ ଓଷକୋଷା ଆଣିକିରି ସ୍ପ୍ରେ କରୁଛେ ଫିର୍ ଭି କିଛି ମତେ ସେତ୍କି ଉପକୃତ ନାଇଁ ହେବାର୍ ବେଲେ ମୁଇଁ ଉପାୟଶୂନ୍ୟ ହେଇକିରି ଲେଖାପଢା କରିକିରି ମନରେ କୃଷି ଡିପାର୍ଟ୍ମେଣ୍ଟ୍କେ ଭି ଅନେକ୍ ପ୍ରକାର୍ କଥାବାର୍ତ୍ତା କରୁଚେଁ କିନ୍ତୁ ସେଥିରେ ସେମାନେ ଦେଖ୍ମା ଦେଖ୍ମା ବୋଲୁଚନ୍ ଆଉ ମତେ ବଉଣ୍ଡରୀର ଭି ସୁବିଧା ମାଗୁଚେଁ ସେଟା ବି ସେମାନେ ଦେଖ୍ମା ଦେଖ୍ମା ବୋଲୁଚନ୍ କିଛି ନାଇଁ କର୍ବାର ଆଜ୍ଞା ବେଲେ ମୁଇଁ ଚାଷ୍ରେ ବଗିଚା ଚାଷ୍ରେ ଉପକୃତ ଟିକେ ନାଇଁ ହେଇପାର୍ବାର୍ ତ ଏଣୁକରି ମତେ ଆପଣମାନେ ମତେ ଦୟା ଧରମ୍ କରିକିରି ଟିକେ ଉପକୃତ କର୍ତେ ବଏଲେ ମୁଇଁ ଆପଣଙ୍କର ଚିରଞ୍ଜିବୀ ହେଇଥିବି ବଏଲି